ଭାରତ ଏକ କୃଷି ପ୍ରଧାନ ଦେଶ ଏହାର ଏକ ତୃତୀୟାଂଶ ବ୍ୟକ୍ତି ଚାଷ ଉପରେ ନିର୍ଭର କରି ଚଳନ୍ତି ଧାନ ଏକ ଅର୍ଥକାରୀ ଫସଲ ଏଣୁ ଅଧିକାଂଶ ଲୋକ ଧାନ ଚାଷ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରନ୍ତି ଆମର ଅର୍ଣ୍ଣମୟୀ ପିଣ୍ଡ ହେତୁ ବହୁ ଲୋକ ଭାତକୁ ମୁଖ୍ୟ ଆହାର ରୂପେ ବ୍ୟବହାର କରିଥାନ୍ତି ସାଧାରଣତଃ ଧାନରୁ ଆମେ ଚାଉଳ ଚୁଡ଼ା ଭାତ ମୁଢ଼ି ଇତ୍ୟାଦି ଖାଦ୍ୟ ଆହାର ରୂପେ ପାଇଥାଉ ସେଥିପାଇଁ ଆମ ଦେଶରେ ଚାଷୀ ଅତି ଯତ୍ନ ସହକାରେ ଧାନ ଚାଷ କରି ଅଧିକ ଅର୍ଥ ଉପାର୍ଜନ କରିଥାନ୍ତି ଧାନ ଚାଷ ପାଇଁ ଧାନ ଚାଷ ପାଇଁ ଦରସା ଓ ମଟାଳ ମାଟିର ଆବଶ୍ୟକ ବଢ଼ିଥାଏ ଖରାଦିନ ଜମିକୁ ହଳ କରି ତଳ ଉପର କରାଯାଏ ଚାଷୀ ଚୈତ୍ର ମାସରେ ଆଧା ପର୍ଯ୍ୟନ୍ତ ଜମିକୁ ବାଛି ବାରମ୍ବାର ଚାଷ କରେ ତା ଫଳରେ ମାଟି ପରିଷ୍କାର ହୋଇ ଭଲ ଭାବରେ ଗୁଣ୍ଡ ହୋଇଥାଏ ମାଟିର ବଳ ବଢ଼ାଇବା ପାଇଁ ଚାଷୀମାନେ ଜମିରେ ଗୋବର ଖତ ଅସବୁଜ ସାର ପ୍ରଭୃତି ପ୍ରଦାନ କରନ୍ତି ମାଟି ଭଲ ରୂପେ ପୋଷଣ ହେଲା ପରେ ସେଥିରେ ବିହନ ବୁଣା ଯାଏ ମାଟିରୁ ଗଜା ବାହାରିବା ପାଇଁ କୃଷକ ଜମିରେ ପ୍ରଚୁର ପାଣି ଦିଅନ୍ତି ଆଦ୍ୟ ଆଷାଢ଼ର ପ୍ରଥମ ବର୍ଷାରେ ବିହନରୁ ଗଜା ବାହାରେ ଗଛ ଗୁଡ଼ିକ ବର୍ଷା ପାଣି ପାଇଁ ଖୁବ୍ ବଢ଼େ ଆଷାଢ଼ ଓ ଶ୍ରାବଣ ମାସରେ ରୁଆ ଧାନ ଧାନ ବଛା ହୁଏ ଏହି ସମୟରେ କିଆରୀ ପାଣି ଜମିଥାଏ ଓ ଧାନ ଗଛ ସବୁ ଚାଖଣ୍ଡେ ଉଚ୍ଚା ହୋଇଥାଏ ଗଛ ଭଲ ଭାବେ ପଡ଼ିବା ପାଇଁ ବିଲରୁ ଅନା ବନା ଓ ଦୁବ ଘାସ ଇତ୍ୟାଦିକୁ ବାହାର କରିଦିଆଯାଏ ବେଉ ଶୁଣ କିଛି ଦିନ ପରେ ଧାନ କିଆରୀରେ ମଇ ଦିଆଯାଏ ଏହାପରେ ଧାନ ଗଛ ନୂଆ ଚାର ନେଇ ହୃଷ୍ଟ ପୃଷ୍ଟ ହୋଇ ବଢ଼େ ଧାନ ଚାଷ ପାଇଁ ସରକାରୀ ତଥା ବେସରକାରୀ ସ୍ତରରେ ସୁଲଭ ମୂଲ୍ୟରେ ବିହନ ଓ ସାର ବିକ୍ରୟ କରାଯାଏ ସାର ତ ଧାନ ପାଇଁ ବାଙ୍ଗୁଲି କଳା ଜୀରା ବଶୁମତୀ ବାରଣ ସ୍ଵର୍ଣ୍ଣ ବାଡ଼ିଶ ଇତ୍ୟାଦି ବିହନ ବୁଣାଯାଏ ସାରତ ଧାନ ପାଇଁ ଗୋବର ଚାଷ ପାଇଁ ଆଇଆର୍ ଆଠ୍ ପନ୍ଦର ନମ୍ବର୍ ହଜାର ପନ୍ଦର ଇତ୍ୟାଦି ବିହନ ଭଲ ଧାନ ଚାଷ ଦ୍ୱାରା ଆମର ବିଶେଷ ଉପକାର ସାଧିତ ହୋଇଥାଏ ଧାନରୁ ଆମେ ଚୁଡ଼ା ମୁଢ଼ି ଭାତ ପିଠା ଇତ୍ୟାଦି ଖାଦ୍ୟ ପାଉ ଅରୁଆ ଓ ଉଷୁନା ଭିତରେ ଦୁଇ ପ୍ରକାର ଚାଉଳ ଆମେ ଧାନରୁ ପାଇଥାଉ ଧାନର ମୂଳକୁ ନଡ଼ା କୁହାଯାଏ ଏହା ଗୋରୁଙ୍କର ଖାଦ୍ୟ ଗଛ ଗଛ ପରେ ଲାଗେ ଧାନ ଶୀତ ଦିନରେ ଆମେ ଡାଲି ଜାତୀୟ ଚାଷ କରିଥାଉ ତୈଳ ତୈଳ ବୀଜ ହେଉ ସୂର୍ଯ୍ୟମୁଖୀ ଫୁଲରୁ ଆମେ ତୈଳ ପାଇଥାଉ ଶୀତ ଦିନେ ଆମେ ଡାଲି ଜାତୀୟ ଚାଷ କରିବା ମୁଗ ମୁଗ ବିରି କୋଳଥ ଇତ୍ୟାଦି ଚାଷ କରିଥାଉ ସେହିପରି ଆମେ ବିଭିନ୍ନ ପନିପରିବା ଶୀତ ଦିନରେ ଚାଷ ଭଲ ହେଇଥାଏ ଆଳୁ ବାଇଗଣ ବିଲାତି କୋବି ବିନ୍ସ ଇତ୍ୟାଦି ଆମେ ଶୀତ ଦିନରେ ଚାଷ କରିଥାଉ ଏହିପରି ଭାବରେ ଆମେ ଋତୁ ଅନୁଯାୟୀ ଚାଷ କରିଥାଉ